ହଁ ପର୍ଯ୍ୟଟକମାନଙ୍କ ସହ କଥାବାର୍ତ୍ତା କରିଛି ଆଉ ସେମାନେ ଆଉ ସେମାନେ ଯାହା ପରିବେଷଣ କରନ୍ତି ସଂସ୍କୃତିକ ବିଷୟ ପରମ୍ପରା ବିଷୟ ଆଉ ଲୋକମାନଙ୍କ ବିଷୟରେ ପୂର୍ବ ପୁରାତନ ଯାହାକି କଳା ସଂସ୍କୃତି ବିଷୟରେ ଏ ସମସ୍ତ ବିଷୟରେ ସେମାନେ ସାସ୍କୃତିକ ମାଧ୍ୟମରେ ପ୍ରକାଶ କରନ୍ତି କି ପ୍ରଥମେ ଆଦିମ ଯୁଗରେ ଏ ପ୍ରକାର ଥିଲା ଆଉ ବର୍ତ୍ତମାନ ମଧ୍ୟ ତାହା ଏପର୍ଯ୍ୟନ୍ତ ସ୍ମୃତି ସ୍ମରଣ ସକାଶେ ଏ ସମସ୍ତ ବିଷୟ ରହିଅଛି ଏ ବିଷୟ ଯାକୁ ଆମେ ଶିଖିବାକୁ ପାଇପାରିଥାଉ